ଇଣ୍ଡିଆ ଯାହାକି ଫେଷ୍ଟଟିଭଲସ୍ ପାଇଁ ବହୁତ ଫେମସ୍ ଇଣ୍ଡିଆରେ ଟୋଟାଲ୍ ଥର୍ଟିନଟା ଫେଷ୍ଟିଭଲସ୍ ଅଛି ଯାହାକି ଆମେ ବହୁତ ଖୁସି ଆଗ୍ରହ ଉଲ୍ଲାସରେ ପାଳନ କରିଥାଉ ଏବଂ ଏଇ ମଧ୍ୟରୁ କେତେ କେତୋଟି ପାରିବାରିକ ବା ବହୁ ବର୍ଷର ଚାଲି ଆସିଥିବା ପର୍ବ ଗୁଡ଼ାକ ରହିଅଛି ଯାହାକି ମାଣବସା ଅକ୍ଷୟ ତୃତୀୟ ଦୋଳ ପୂର୍ଣ୍ଣିମା ରଜ ଦୋଳ ପୂର୍ଣ୍ଣିମା ଯାହାକି ଆମେ ହୋଲି ଖେଳିଥାଉ ଜଣ ଜଣଙ୍କୁ ହୋଲି ଲଗାଇକି ଏବଂ ଶୁଭକାମନା ଜଣାଇ ଥାଉ ନୂଆ ବର୍ଷର ଏବଂ ରଜ ଯାହାକି ଝିଅମାନଙ୍କ ପାଇଁ ଯାହା ପାଳନ କରାଯାଏ ତିନିଦିନ ଝିଅମାନେ କୁଆଁରୀ ଝିଅମାନେ ସଜବାଜ ହେଇ ଦୋଳି ଝୁଲନ୍ତି ପାନ ଖାଆନ୍ତି ଏବଂ ବହୁତ ପ୍ରକାରର ଖେଳ ଖେଳିଥାନ୍ତି ତୃତୀୟରେ ହେଲା ମାଣବସା ଯାହାକି ଆମ ଓଡ଼ିଆ ପରିବାରରେ ସବୁଠୁ ଫେମସ୍ ଯାହାକି ଆମ ମାଆ ମାନେ ଆଗରୁ କରିଆସିଛନ୍ତି ଏବଂ ଆମର ବି ଅତି ପ୍ରିୟ ଅକ୍ଷୟ ତୃତୀୟ ଯାହାକି ଆମ ଓଡ଼ିଆ ସମାଜର ଗୋଟିଏ ନୂଆ ବର୍ଷ ଯାହାକି ଆମେ ପାଳନ କରିଥାଉ ଏବଂ ଏହିଦିନ ଅକ୍ଷ ଅକ୍ଷୟ ନୃତୀୟରେ ଆମେ ଆଗୁରୁ ଯାହା ପା କୁହାଯାଏ ଯେ ଏଇ ଦିନରେ ସୁନା କିଣିବା ବହୁତ ଲାଭଦାୟକ ଏବଂ ବହୁତ ଭଲ